ଆମ ଯାଜପୁର ଜିଲ୍ଲାରେ ସାମାଜିକ କଲ୍ୟାଣ ଏବଂ ବିକାଶ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଏ ତଥା କାର୍ଯ୍ୟକ୍ରମ ବି ଅନୁଷ୍ଠିତ କରାଯାଏ ଯେପରିକି ଆମ ଜିଲ୍ଲାରେ ବିଭିନ୍ନ ପ୍ରକାରର ଗ୍ରୁପ୍ ସବୁ ଉପସ୍ଥିତ ଅଛନ୍ତି ଉଦାହରଣ ସ୍ୱରୂପ ଦ ହେଲପିଙ୍ଗ୍ ଆଏ ଏହି ଗ୍ରୁପ୍ଟି ଆମ ଜିଲ୍ଲାର ଉପସ୍ଥିତ ଥିବା ପ୍ରତ୍ୟେକଟି ମଣିଷଙ୍କର ଅସୁବିଧା ଟାଇମରେ ତୁରନ୍ତ ମାତ୍ରେ ଯାଇ ପହଞ୍ଚି ଅସୁବିଧାକୁ ସମାଧାନ କରେ ଏହିଭଳି ବିଭିନ୍ନ ପ୍ରକାରର ଗ୍ରୁପ୍ ମଧ୍ୟ ଉପସ୍ଥିତ ଅଛନ୍ତି ଏହିଭଳି ଆମ ଜିଲ୍ଲାରେ ଉପସ୍ଥିତ ଥିବା ବିଭିନ୍ନ କଲେଜ୍ମାନଙ୍କରେ ଇନ୍ଡୋର୍ ଷ୍ଟାଡିୟମ୍ ତଥା ବିଭିନ୍ନ ପ୍ରକାରର ମାରାଥନ୍ ଏହିଭଳି କାର୍ଯ୍ୟକ୍ରମ ବି ରଖାଯାଏ ଯେମିତିକି ଆମ ଜିଲ୍ଲାର ବିକାଶ ହୋଇପାରିବ ଏହାକୁ ଛାଡ଼ି ଆମର ମୁଖ୍ୟମନ୍ତ୍ରୀ ଆମ ଜିଲ୍ଲାରେ ପାଞ୍ଚ ଟଙ୍କାର ଅନ୍ନ ପ୍ରଦାନ ମଧ୍ୟ ରଖିଥାନ୍ତି ଯେଉଁଟାକି ଆମ ଆମର ଦାରିଦ୍ର୍ୟ ଟିକିଏ ସମାଧାନ ହୋଇଥାଏ ଏବଂ ତା'ସହିତ ମଧ୍ୟ ଏମ୍ ବି ପି ୱାଇ ଆଇ ଜି ଏନ୍ ଓ ପି ବୃଦ୍ଧାବସ୍ଥା ପେନ୍ସନ୍ ବିଧବା ପେନ୍ସନ୍ ଏହିଭଳି ବିଭିନ୍ନ ପେନ୍ସନ୍ ମଧ୍ୟ ଆମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ଯେଉଁଥିରେ କି ଆମ ଜିଲ୍ଲାର ଆମ ଜିଲ୍ଲାର ସାମାଜିକ କଲ୍ୟାଣ ତଥା ବିକାଶ ପାଇଁ ବହୁ ସାହାଯ୍ୟ କରିଥାଏ